ପଶୁ ପାଳନରେ ସାଧାରଣତଃ ଆମେ ଛେଳି ପାଳନଟିକୁ ବେଶୀ ଗୁରୁତ୍ୱ ଦେଇଥାଉ କାରଣ ଛେଳି ପାଳନରେ ଆମ ଆମ ଘର ସବୁ ଆମ ଘରୁ ପ୍ରତକ୍ଷ ଭାବରେ ଦେଖିଛୁ ଛେଳି ଲୋକମାନେ କିପରି ପାଳନ କରି ନିଜର ପେଟ ପୋଷିଥାନ୍ତି ଓ ଗୋଟେ ପ୍ରକାର ପଶୁ କେବଳ ପାଳନ କରିବା ଉଚିତ୍ ନୁହେଁ ତା ସହିତ ବିଭିନ୍ନ ପ୍ରକାର ପଶୁ ମଧ୍ୟ ପାଳନ କରିବା ଆବଶ୍ୟକ କାରଣ ଏବେ ଛେଳି କେବଳ ଛେଳି କଲେ ହେବନି କି କେବଳ ମେଣ୍ଢା କଲେ ହେବନି କି କେବଳ କୁକୁଡ଼ା କଲେ ହେବନି ସବୁ ପ୍ରକାର ପଶୁ ପାଳନ କଲେ ଭଲ ହୋଇଥିବ ପଶୁ ପାଳନ କରିବା ଦ୍ଵାରା ଲୋକମାନଙ୍କର କେତେ ପରିବାରରେ ଆର୍ଥିକ ପରି ଆର୍ଥିକ ପରିବାର ସ୍ କେତେ ମାତ୍ରରେ ସୁଧୁରିଛି